ଅଠର ଡିସେମ୍ବର୍ ଉଣେଇଶ ଶହ ସତାନବେ ଏକୋଇଶ ଫେବୃୟାରୀ ଉଣେଇଶ ଛୟାନବେ ଅଠେଇଶ ଶହ ମାର୍ଚ୍ଚ୍ ଦୁଇ ହଜାର ସାତ ପନ୍ଦର ଜାନୁୟାରୀ ଉଣେଇଶ ବୟାନବେ ଚବିଶ ମେ ଦୁଇ ହଜାର ଆଠ